ହ୍ୟାଲୋ ହଁ କିଏ କହୁଛନ୍ତି ହଁ ଆଚ୍ଛା କ'ଣ କାମ ଅଛି

ଆଚ୍ଛା ଷ୍ଟୋର୍ ରୁମ୍ଟା କେତେ ଇଏରେ କରିବେ ଆଠ ଫୁଟ୍ରେ ଆଠ ଫୁଟ୍ ଆଚ୍ଛା ଆଉ ଇଏ ଆଠ ଫୁଟ୍ରେ ଆଠ ଫୁଟ୍ ଆଠ ଫୁଟ୍ ହେଲେ ଆଚ୍ଛା

ଆଚ୍ଛା ସେଥିରେ ଇଏ ଇଟା କାନ୍ଥ କରିବେ ନା ପଥର ଇଟାରେ କରିବେ ସାର୍ ଇଟାରେ କଲେ ଏହାର ଛଡ଼ ଛାତ ପକେଇବାକୁ ଦୁଇ କୁଇଣ୍ଟାଲ୍ ଦରକାର

ସିମେଣ୍ଟ୍ ଯାହାହେଲେ ପଚାଶ ଖଣ୍ଡେ ସିମେଣ୍ଟ୍ ଲାଗିବ ଛାତ ତା'ସହିତ ଯେଉଁ କାନ୍ଥ

ଆଚ୍ଛା ହଉ କେବେ କରିବେ ବୋଲି ପ୍ରପୋଜାଲ୍ ଅଛି ଦୁଇ ଦିନ ଭିତରେ ହଉ ଇଏ ସବୁ ଇଏ ସାମାନ ଆଣିସାରିଲଣି

ହଁ ଆଚ୍ଛା ଆଚ୍ଛା ହଁ ହେବ ଯେ ବର୍ତ୍ତମାନ ତ ଟିକିଏ ଅନ୍ୟ ଆଡ଼େ କାମ ଅଛି ଆଉ ଚାରି ପାଞ୍ଚ ଦିନ ଅପେକ୍ଷା କଲେ ଚାଲିବ ହଁ ହଁ ତା'ହେଲେ ଗୋଟେ କାମ କର ଛଡ଼ ସିମେଣ୍ଟ୍ ବାଲି ଚିପ୍ସ୍ ଆକୁ ଆଣିକି ରଖିଦିଅ

ହଁ ହଁ ଆଚ୍ଛା ଆଚ୍ଛା ଆଚ୍ଛା ଇଏ ଯୋଉ ଆଠ ବାଇ ଆଠରେ କରିବ ଛାତ ଉପରେ ଯାହାହେଲେ ମଜୁରୀ ଦିନକୁ ମିସ୍ତ୍ରୀ ମଜୁରୀ ଏବେ ସାତଶହ ପଚାଶ

ତା'ହେଲେ ଜିନିଷ ସବୁ ଆଣିକି ରଖିଦିଅ